ସବାଇ ଘାସ ଆମ ମୟୂରଭଞ୍ଜ ଜିଲ୍ଲାରେ ଭଲ ଚାଷ ହୁଏ ଏବଂ ଲୋକମାନେ ମଧ୍ୟ ଚାଷ କରନ୍ତି ସେଥିରେ ଲୋକମାନେ ଦଉଡ଼ି ତିଆରି କରନ୍ତି ଦଉଡ଼ିରେ ପାପୋଛ ତିଆରି ହୁଏ ବିଭିନ୍ନ ପ୍ରକାରର ଜିନିଷ ରଖିବା ପାଇଁ ଟୋକେଇ ମଧ୍ୟ ତିଆରି ହୁଏ ଏବଂ ଦଉଡ଼ା ବୋଳିକିରି ଲୋକମାନେ ବିକ୍ରି ନିଜର ଭାବମଣ୍ଟନ ମେଣ୍ଟେଇଥାନ୍ତି ଏବଂ ସେମାନଙ୍କର ଘରର ବିଭିନ୍ନ ପ୍ରକାର ସ୍କ୍ରିନ୍ ମଧ୍ୟ ତିଆରି କରିଥାନ୍ତି କାନ୍ଥରେ ଟାଙ୍ଗିବା ପାଇଁ ସବାଇ ଘାସରେ ଏବଂ ଘାସରେ ମଧ୍ୟ ସବାଇ ଘାସରେ ପେପର୍ ତିଆରି କାଗଜ ତିଆରି ହୁଏ ଏବଂ ବିଭିନ୍ନ ପ୍ରକାରର ଜିନିଷ ମଧ୍ୟ ତିଆରି ହୁଏ ଏବଂ ପତ୍ର ଦ୍ୱାରା ଲୋକମାନେ ପତ୍ର ତୋଳି ଆଣନ୍ତି ତାକୁ ଶୁଖେଇଥାନ୍ତି ଏବଂ ସିଲାଇ କରି ମଧ୍ୟ ବିକ୍ରି କରିଥାନ୍ତି ସେଥିରେ ମଧ୍ୟ ଲୋକମାନେ ଚଳିପାରନ୍ତି ଯେମିତି ସବାଇ ଘାସ ମଧ୍ୟ କାଟିକରି ଆଣନ୍ତି ତାକୁ ଶୁଖାନ୍ତି ଏବଂ ନିଜେ ଦଉଡ଼ା ବୋଳିକିରି ହାଟରେ ବିକ୍ରି କରନ୍ତି କିମ୍ବା ଦୋକାନରେ ବିକ୍ରି କରନ୍ତି ସେଥିରେ ମଧ୍ୟ ଲୋକମାନଙ୍କର ପଇସା ରୋଜଗାର ହୁଏ ଏବଂ ସେଥିପାଇଁ ଲୋକମାନଙ୍କୁ ବୋଧେ ପଇସା ମଧ୍ୟ ଆସେ କେମିତି ଚାଷ କରିବେ ସବାଇ ଘାସ ତାକୁ କେମିତି ବ୍ୟବହାର କରିବେ ସେ ବିଷୟରେ ମଧ୍ୟ ଟ୍ରେନିଂ ମଧ୍ୟ ଦିଅନ୍ତି କେମିତି ଲୋକମାନେ ସେଥିରେ ଜିନିଷ ତିଆରି କରି ବଜାରରେ ବିକିପାରିବେ ଏବଂ ନିଜର ମଣ୍ଡଣକୁ ଯାଇପାରିବେ ସେମିତି ପତ୍ର ଦ୍ୱାରା ଲୋକମାନେ ତୋଳି ଆଣିକରି ମଧ୍ୟ ବିକ୍ରି କରି ବିଭିନ୍ନ ପ୍ରକାର ଖଲି ଦନା ସବୁ ତିଆରି କରି ବିକ୍ରି କରିଥାନ୍ତି ଆଉ ମଧ୍ୟ ବିଭିନ୍ନ ପ୍ରକାରର ପର୍ବପର୍ବାଣି ହେଲେ ସେ ପତ୍ରକୁ ବ୍ୟବହାର କରିଥାନ୍ତି ପତ୍ର ଦ୍ୱାରା ଦଉଡ଼ିରେ ସବାଇ ଘାସ ଦ୍ୱାରା ଖଟ ତିଆରି ହେଇଥାଏ ସେଥିରେ ମଧ୍ୟ ଲୋକମାନଙ୍କର କିଛି ଅସୁବିଧା ହେଇନଥାଏ ଏବଂ ଦଉଡ଼ା ଦ୍ୱାରା ବିଭିନ୍ନ ପ୍ରକାରର ଜିନିଷ ସବୁ ତିଆରି ହୁଏ ଏବଂ ଲୋକମାନେ ନେଇ ବଜାରରେ ସେ ଜିନିଷକୁ ବିକ୍ରି କରିଥାନ୍ତି ଏସ୍ ଏଚ୍ ଜି ଗ୍ରୁପମାନଙ୍କ ଦ୍ୱାରା ସେଇ ଜିନିଷ ସବୁ ତିଆରି ହୁଏ ଏବଂ ସେମାନେ କିଭଳି ଉପରକୁ ଯିବେ ସବାଇ ଘାସ ଦ୍ୱାରା ସେ ଜିନିଷକୁ ସେମାନେ ଶିକ୍ଷାଲାଭ ଦେଇଥାନ୍ତି ଏବଂ ସେମାନଙ୍କର ଭାବପ୍ରବଣକୁ ମଧ୍ୟ ସେମାନେ ସେଇ ସବାଇ ଘାସ ଦ୍ୱାରା ବ୍ୟବହାର କରିଥାନ୍ତି ଏବଂ ଲୋକମାନେ ମଧ୍ୟ ସେଥିରେ ଭଲ ଉପକାର ପାଇଛନ୍ତି